ମୋର ପ୍ରିୟ ଖାଦ୍ୟ ହେଲା ଭାତ ଡାଲି ତରକାରୀ କାଞ୍ଜି ଓ ଭଜା ଯାଉ ମୁଁ ପିଲାଦିନୁ ଏହିସବୁ ଖାଇବା ଖାଇ ବଡ଼ ହୋଇଛି ଏହି ଖାଇବା ଖାଇଲେ ଦେହ ହୁଏ ନାହିଁ ଦେହ ଖରାପ ହୁଏ ନାହିଁ ତା ଛଡ଼ା ଏହି ଖାଇବା ଏବେ ଯେଉଁ ପାସ୍ତା ମୋମୋସ୍ ସିଙ୍ଗଡ଼ା ଏସବୁ ଖାଇବା ଖାଇଲେ ବିଭିନ୍ନ ରୋଗରେ ସମ୍ମୁଖୀନ ହେବାକୁ ପଡ଼ୁଛି ଯାହା ଦ୍ୱାରା ପିଲାମାନେ ବିଭିନ୍ନ ରୋଗରେ ପଡ଼ି କିଛି କିଛି ମରି ଯାଉଛନ୍ତି ଏହି ଖାଇବାରେ କିଛି ରାସାୟନିକ ସାର ନଥାଏ ଏହା ମୋତେ ଓଡ଼ିଶାର ଏବଂ ଗାଁ କଥା ମନେ ପକାଇ ଥାଏ ଏହିସବୁ ଖାଇବା ମୁଁ ଖାଏ ମୋ ପିଲାମାନଙ୍କୁ ଦିଏ